ଆମ ଗାଁରେ ପର୍ବପର୍ବାଣୀ ହୁଏ ଦୁନିଆ ଏ ଯେଉଁ ସବୁ ଠାକୁର ସରସ୍ୱତୀ ଠାକୁର କତୁରୁ ଭାଲୁକୁଣି ଗଣେଶ ଠାକୁର କିମ୍ବା ବିଶ୍ୱକର୍ମା ଆଉ ଇଏ ଯେଉଁ ଲକ୍ଷ୍ମୀ ନାରାୟଣ କାର୍ତ୍ତିକେଶ୍ୱର ସବୁ ଠାକୁର ଆମେ ନିଜେ ତିଆରି କରୁ ଆଉ ବଜାରରେ ବି ସରସ୍ୱତୀ ଠାକୁର ଭାଲୁକୁଣି ଠାକୁର ଇଏ ସବୁ ଆମେ ନିଜେ ବନେଇକି ତାକୁ ବିକ୍ରୀ କରୁ କମ୍ ରେଟରେ ଆମେ ନେଇକି ବଜାରରେ ବିକ୍ରୀ କରୁ ବିକ୍ରୀ କରି ସେଇଠୁ ଆମେ ଦୁଇ ପଇସା ରୋଜଗାର କରି ଯାହା ହଉ ଆରାମରେ ଚଳୁ